ମୋର୍ ଫଟୋ ମୋର୍ ବେଷ୍ଟ୍ ଫ୍ରେଣ୍ଡ୍ ଉଠାସି ସେ ଗୁଟେ ଫଟୋଗ୍ରାଫର୍ ତାକର୍ ନାଁ ହଉଛେ ଆନନ୍ଦ ମେହେର୍ ରାମ୍ପୁର୍ର ବହୁତ୍ ଭଲ୍ ଫଟୋ ଉଠାସନ୍ ସେମାନେ ମେଟ୍ରିକ୍ ପରେ ପରେ ଫଟୋଗ୍ରାଫି ଲାଇନ୍କୁ ସେ ଯାଇଥିଲେ ଷ୍ଟଡ଼ି ମଧ୍ୟ ଚାଲିଥିଲା ଏବଂ ଫଟୋଗ୍ରାଫି ମଧ୍ୟ କରୁଥିଲେ ସେ ଗାଁ ଗାଁ ଯାଇ ବିହା ସୁଟିଂ ପୂଜା ସୁଟିଂ ବା କୌଣସି ଯାତ୍ରା ଯାଇକି ବି ସୁଟିଂ କରୁଥିଲେ ଏବଂ ବେଷ୍ଟ୍ ଫଟୋଗ୍ରାଫର୍ଟେ ମଧ୍ୟ ସେ ତାଙ୍କ କ୍ଲିକ୍ ଗୁଟେ ଗୁଟେ କ୍ଲିକ୍ ଏତେ ପର୍ଫେକ୍ଟ ଆସେ ମାନେ ଯିଏ ବି ଦେଖିବ ପୁରା ମନମୁଗ୍ଧ ହୋଇଯାଏ ଏତେ ସାର୍ପ୍ ଘିଚନ୍ତି ଫଟୋ ଏବଂ କ୍ୟାମେରାରେ ସେ ଏତେ ମାତି ଯାଇଛନ୍ତି କ୍ୟାମେରାର ଟିକି ଟିକି ସେଟିଂ ମଧ୍ୟ ସେ ନିଜେ ହିଁ କରନ୍ତି ମାନେ ରାମ୍ପୁର୍ରେ ତାଙ୍କୁ ହିଁ ସବେ ପସନ୍ଦ୍ କରନ୍ତି ଫଟୋ ପାଇଁ ଏବେ ଗୋଟେ ଓନ୍ଲି ୱାନ୍ ଷ୍ଟୁଡ଼ିଓ ଖୋଲା ହୋଇଛି ଯେଉଁଠାରେ ଆନନ୍ଦ ମେହେର୍ ମଧ୍ୟ କାମ କରୁଛନ୍ତି ତାଙ୍କର ବହୁତ ଗୁଡ଼ାଏ ସେ ମୋ ବହୁତ ଗୁଡ଼ାଏ ଫଟୋ ସୁଟ୍ କ୍ଲିକ୍ କରିଥିଲେ ଫଟୋଗୁଡ଼ାକ ସେଇଟା ଏବେ ବି ମୋ ପାଖରେ ଅଲ୍ବମ୍ ହିସାବରେ ରଖାହୋଇଛି ଏବଂ ଏବଂ ବେଷ୍ଟ୍ ଫଟୋଗ୍ରାଫର୍ ଆଉ ଗୋଟେ ବି ମୋ ସାଙ୍ଗ ଅଛି ଆନନ୍ଦ ଭାଇ ତାଙ୍କୁ ଶିଖାଇଥିଲେ ତାଙ୍କୁ ଫଟୋ ଏବେ ସମସ୍ତେ ମିଶିକି ଓନ୍ଲି ୱାନ୍ ଫଟୋଗ୍ରାଫିରେ ଆମେ ସବୁ ମିଶିକି କାମ କରୁଛନ୍ତି ଥ୍ୟାଙ୍କ୍ ୟୁ